ଓଡ଼ିଶାରେ କୃଷି କ୍ଷେତ୍ରକୁ ନିୟତ୍ରଣ କରୁଥିବା ପ୍ରମୁଖ ଆଇନ ନିୟମ ଗୁଡ଼ିକ ହେଲା ଜମି ଅଧିଗ୍ରହଣ ଜଳ ସେଚନ ଋଣ କୀଟନାଶକ ଅଧିନିୟମ ମେଡ଼ଲ୍ ଚୁକ୍ତି କୃଷି ଅଧିନିୟମ ଦୁଇ ହଜାର ଅଠର ଜମି ଅଧିଗ୍ରହଣ କୃଷକମାନେ ଯଦି ତାଙ୍କର କିଛି କ୍ଷତିପୂରଣ ହୋଇଥାଏ

ତାଙ୍କୁ କ୍ଷତିପୂରଣ ପାଇଁ କିଛି ପଇସା ଦିଆ ଯାଇଥାଏ ତାଙ୍କୁ ଯଦି କ୍ଷତିପୂରଣିୟା କ୍ଷତିପୂରଣ ପାଇଁ ପଇସା ତାଙ୍କେ ଆଉ କୃଷି ବା ଆଉ କୃଷି କାର୍ଯ୍ୟ କରନ୍ତେ ନାହିଁ